ଶୀତ ଦିନ ହେଲା ମୋର ପ୍ରିୟ ଋତୁ ଶୀତଦିନେ ସବୁ ବିଲରେ ଧାନ ପାଚିଥାଏ ଏବଂ ସବୁଆଡ଼େ ହଳଦିଆ ସୁନା ଭଳି ଦେଖାଯାଉଥାଏ ଏବଂ ଶୀତ ଦିନରେ ବହୁତ ପର୍ବପର୍ବାଣି ପଡ଼େ ସେ ପର୍ବପର୍ବାଣି ଗୁଡ଼ିକ ପାଳନ କରାଯାଏ ଶୀତଦିନେ ସବୁ ଧାନ ଫସଲ ଅମଳ ହୁଏ ନୂଆ ଫସଲ ବି ତିଆରି ନୂଆ ଫସଲର ବି ଲଗାଯାଏ ଏବଂ ସବୁ ଅମଳ ଫମଳ ହେବାରୁ ଚାଷୀ ମନ ଟିକିଏ ବହୁତ ଖୁସି ଲାଗେ ଏବଂ ଚାଷୀ ସେମାନଙ୍କର ଧାନ ଅମଳ କରି ବିକ୍ରୟଟା କରିଥାଏ ଜହ୍ନ ଆକାଶ ପୁରା ପରିସ୍କାର ରୁହେ ପରିବେଶ ମଧ୍ୟ ପରିସ୍କାର ରୁହେ ସମସ୍ତେ ସବୁ କାମରେ ବ୍ୟସ୍ତ ରୁହନ୍ତି ଏବଂ ପର୍ବପର୍ବାଣି ପାଳନ କରନ୍ତି